ଗଲା କାଲି ଭାଇ ଦେଖ୍ତ ବୋ ଟାବ୍ଲେଟ୍ଟେ ଘିନ୍ଲି ସିନେ ଆଜେ ଭଡ଼ା ପସ୍ତେଇ ହଉଚେଁ ଭାଇ ନାଇଁ କହତ ଇନେ ତାର୍ ଚାର୍ଜ ବି ଠିକ୍ରେ ନାଇ ରହିବାର୍ ତାର୍ ଲାଇଟ୍ବି ଠିକ୍ରେ ନାଇ ଆସ୍ବାର୍ ଆର୍ ମେନ୍ କଥା ତ ଫୋନ୍ଟେ କଲେ ବି ନାଇଁ ଲାଗ୍ବାର୍ କଲ୍ ଯେନ୍ ଆସୁଚେ କଥା ବି କ୍ଲିଅର୍ ନାଇଁ ଶୁଭ୍ବାର୍ ମାହା ଆଜି ପୁରା ପସ୍ତେଇ ହେଇ ଯାଉଚେଁ ମୁଇଁ କେଡ଼େ ବିଶ୍ୱାସରେ ଘିନ୍ଲି ଇଟା ଇ ଆଜିକାଲି ଯେନ୍ ଇଣ୍ଟରନେଟ୍ରୁ ଘିନ୍ବାର୍ ଟା ଇ ମୋବାଇଲଟା ନା ଏକ୍ଦମ୍ ଖରାପ୍ ବୋ ନାଇ ଘିନ୍ବା କଥା ଏନ୍ତା ଏଇ ସିଷ୍ଟମ୍ରୁ ଛେ ବହୁତ୍ ବେକାର୍ ଲାଗୁଚେ ଆର୍ ଏନ୍ତାଟା କେଭେ ଆର୍ ଏନ୍ତାଟା ଏଇ ମୁଇଁ ବ୍ୟବହାର୍ ନାଇଁ କରେଁ ଆର୍ ବହୁତ୍ ହେଇଗଲା ନୁକସାନ୍ ହିଁ ନୁକସାନ୍ ମୋର୍ ହେଲା